ହ୍ୟାଲୋ ମୁଁ ମିଲି ପାଇ କହୁଥିଲି ଆପଣ ଜୋମାଟୋରୁ କହୁଛନ୍ତି କି ମତେ ଗୋଟେ ଅର୍ଡ଼ର ଦରକାର ଥିଲା ଯେମିତି ପ୍ଲେନ୍ ରାଇସ୍ ଡାଲ୍ ପନୀର୍ ମିକ୍ସ ଭେଜ୍ ବିରିୟାନୀ ଚିକେନ୍ ଲେଗ୍ ପିସ୍ ନାନ୍ ଆଉ କୋଲ୍ଡ ଡ୍ରିଙ୍କସ୍ ଇତ୍ୟାଦି ଠିକଣା ହେଉଛି ବାଲିମେଲା ଏମ୍ଭି ଥାର୍ଟିଏଇଟ୍ ଜିଲ୍ଲା ମାଲକାନଗିରି ବ୍ଲକ୍ କୋରକୁଣ୍ଡା ପିନ୍କୋଡ଼୍ ସେଭେନ୍ ସିକ୍ସ ଫୋର୍ ଜିରୋ ଫାଇଭ୍ ୱାନ୍ ମୋତେ ଅର୍ଡ଼ରଟି ଏଇ ଠିକଣାରେ ଦରକାର ଧନ୍ୟବାଦ